ୟୁଟ୍ୟୁବ୍ରେେ ଚ୍ୟାନେଲ୍ ଅଛି ପପି କିଚେନ୍ ଆଉ ରୋଜ୍ କିଚେନ୍ ମୁଁ ସେଠାରୁ ଚ ଶିଖୁଛି ଆଉ ସେଠରୁ ରୋଷେଇ ଶିଖୁଛି ମୁଁ ସେଥିରେ ବିରିୟାନୀ ଆଉ ଯେମିତିକି ମାଛ ମାଂସ ସବୁ ଅଛି ମୁଁ ସେଠରୁ ଶିଖୁଛି ସେ ଆଉ ଭଲ ଲାଗୁଛି ଏମିତି ମୁଁ ରୋଷେଇ କରୁଛି ସେଠି ଶିଖିକିନା ତାପରେ ଟିଭିରେ ବି ଦେଖୁଛୁ ଦେଖୁଛି କି ଟିଭିରେ ବି ଭଲ ରୋଷେଇ କର କରନ୍ତି ସେଠରୁ ମୁଁ ଶିଖୁଛି ଟିଭିଠୁ ଆଉ ମୁଁ ୟୁଟ୍ୟୁବ୍ରୁ ବି ଶିଖୁଛି ରୋଷେଇ ଯେମିତି ମାଛ ମାଂସ ଆଉ ଚିକେନ୍ ଲଲିପପ୍ ତାପରେ ବିରିୟାନୀ ତାପରେ ଅଣ୍ଡା ଅଛି ସବୁ ଅଛି